ସ୍କୁଲରେ ମୁଁ ବିଜ୍ଞାନ ମେଳା ଯାଇଛି ବିଜ୍ଞାନ ପ୍ରୋଜେକ୍ଟ ନେଇକି ଯାଇଥିଲି ତ ଅନ୍ୟ ଏକ ସ୍କୁଲକୁ ତ ସେଠି ବହୁତ ଭଲ ଭାବରେ ଆମେ ତାକୁ ଏକ୍ସପ୍ଲେନ୍ କରୁ ନିଜେ ପ୍ରୋଜେକ୍ଟ ବନେଇକି ଯାଉ ତାପରେ ସେଠି ଦୁଇ ଜଣ ଲେଖାଁ ରହିକି ଅନ୍ୟ ଲୋକମାନେ ଆସିକି ପଚାରିବେ ଯେ ଏଇଟା କେମିତି ହେଲା ସେଇଟା କାହିଁକି ହେଲା କିପରି ହେଲା କେମିତି କଲ ଏସବୁ ବିଭିନ୍ନ ପ୍ରକାର ସେ ବିଷୟରେ କ୍ୱେଶ୍ଚନ ପଚାରନ୍ତି ଆମେ ସେମାନଙ୍କୁ ବହୁତ୍ ଆନସର୍ ମଧ୍ୟ ଦେଉ ଠିକ୍ ଠାକ୍ ଆନସର ମଧ୍ୟ ଦେଉ ତ ସ୍କୁଲରେ ଆମର ସେଠି ମଧ୍ୟ ପ୍ରାଇଜ୍ ଡିଷ୍ଟ୍ରିବ୍ୟୁଟ ମଧ୍ୟ ହୁଏ ପ୍ରାଇଜ୍ ମଧ୍ୟ ଆମକୁ ଦିଆଯାଏ ଯିଏ ଭଲ କରିଥିବା ବା ତା ପ୍ରୋଜେକ୍ଟକୁ ଦେଖି ସେ ଭଲ କରିଛି ନା ନାହିଁ ଭଲ କହିପାରୁଛି ନା ନାହିଁ ସ୍ପିକିଙ୍ଗ ଲାଇନ ଭଲ ଦେଖୁଛନ୍ତି ଦେନ୍ ପ୍ରୋଜେକ୍ଟର କାମ କେମିତି ହେଇଛି ସେଇଟା ମଧ୍ୟ ଦେଖୁଛନ୍ତି ତ ସେହି ଅନୁସାରେ ଆମମାନଙ୍କୁ ପ୍ରାଇଜ୍ ଦିଆଯାଏ ଫାଷ୍ଟ ସେକେଣ୍ଡ ଥାର୍ଡ ମାନଙ୍କୁ ଆଉ ସେଠି ସ୍କୁଲର ସାର୍ ମାନେ ମଧ୍ୟ ଆମକୁ ବହୁତ ହେଲ୍ପ କରନ୍ତି ଆଉ ପ୍ରୋଜେକ୍ଟ ବନେଇବାରେ ଏବଂ ସେମାନେ ମଧ୍ୟ ଆମକୁ କୁହନ୍ତି ଯେ ନାଇଁ ଏମିତି କହିବକି ସେମିତି କହିବ ସ୍ପିକ୍ ଲାଇନରେ ମଧ୍ୟ ଆମକୁ ଶିଖେଇ ଦିଅନ୍ତି ଆମେ ମାନେ ସେଗୁଡ଼ା ନିଜେ ବନେଇକି ନିଜେ ଆମର ନିଜ ଅନୁଭୂତି ହିସାବରେ ଆମେ ସେମାନଙ୍କୁ ଯାହାବି କ୍ୱେଶ୍ଚନ ଆସେ ସେମାନଙ୍କୁ ଆନସର୍ ଦେଇ ଥାଉ